ମଣିଷ ସବୁବେଳେ ତା ନିଜର ସ୍ମୃତି ବା ମୂଳ ସହିତ ସଂଯୋଗ ରହିବାକୁ ଚାହେଁ ଏବଂ ନିଜର ସ୍ମୃତିକୁ ମନେ ରଖିବାକୁ ଚାହେଁ ମୁଁ ମୋ ନିଜର ଏକ ସ୍ମୃତିକୁ ଆପଣଙ୍କମାନଙ୍କ ଆଗରେ ଆଜି ଆପଣଙ୍କ ଆଗରେ ଆଜି ଗୋଟିଏ ଆଲୋଚନା କରୁଛି ମୁଁ ମୋ ଜୀବନର ମୋର ଜୀବନର ସବୁଠାରୁ ଭଲ ସ୍ମୃତି ହେଉଛି ମୋ ଓ ସ୍କୁଲ ଲାଇଫ୍ ମୋ ସ୍କୁଲରେ ଥିବା ସାଙ୍ଗସାଥି ମୋ ବନ୍ଧୁ ବାନ୍ଧବ ମୋ ସାର୍ ମୋ ମୋର ପିଲାବେଳର ସ ସେହି ସବୁ ସ୍ମୃତି ଗୁଡ଼ିକ ମୋ ମଧ୍ୟରେ ଆଜି ମଧ୍ୟ ଅଙ୍ଗାଅଙ୍ଗି ଭାବେ ଜଡ଼ିତ ମୁଁ ସେହି ସମୟରେ ପାଠ ପଢ଼ାକୁ ବେଶି ଗୁରୁତ୍ୱ ଦେଉଥିଲି ଏବଂ ମୋ ମଧ୍ୟରେ ଗୋଟିଏ ଛୋଟ ପିଲା ବଞ୍ଚିକି ରହୁଥିଲା ଯାହା ମୋତେ ସବୁ ପ୍ରକାର ମଜା ମସ୍ତି କିମ୍ବା ଛୋଟ ଛୋଟ ଭୁଲ ସେଥି ସେଥିପାଇଁ ଘରେ ବି ମଧ୍ୟ ଗାଳି ଶୁଣିବା ସାର୍ଙ୍କଠୁ ଗାଳି ଶୁଣିବା ସାର୍ ମୋତେ ଭଲ ବି ପାଉଥିଲେ କାହିଁକି ନା ମୁଁ ଜଣେ ଉତ୍ତମ ଛାତ୍ରୀ ଥିଲି ତେ ତେଣୁ ମୋ ସ୍କୁଲ ଲାଇଫ୍ ଆଉ ମୋର ବିଦ୍ୟାଳୟ ସାଙ୍ଗ ସାଥିମାନଙ୍କୁ ବା ସ୍କୁଲର ସାଙ୍ଗସାଥି ଟିଚର୍ ମାନଙ୍କୁ ମୁଁ କେବେ ବି ଭୁଲି ପାରିବି ନାହିଁ